ମୁଁ ପଢ଼ୁଥିବା ସମୟରେ ଆମ ବିଦ୍ୟାଳୟରେ ଅତିରିକ୍ତ ପାଠ୍ୟକ୍ରମ ଯାହାକି ସାଂସ୍କୃତିକ ପାଠ୍ୟକ୍ରମ ଆୟୋଜିତ ହୁଏ ମୁଁ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରିଥାଏ ଏବଂ ମୋର ମନେ ଅଛି ମୁଁ ଥରେ ଦୁଇ ଥର ପ୍ରାଇଜ ପାଇଥିଲି ଆଉ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ ଯାହାକି ମୁଁ ବି ଦୁଇ ଥର ଏଥିରେ ପ୍ରତିଯୋଗିତାରେ ଆମର ମୁଁ ଅଂଶଗ୍ରହଣ କରିଥିଲି